ହଁ ହଁ ଠିକ୍ ଅଛେ ସିନେ ଜଲ୍ଦି ଆଉବୁ ସିନେ ଜଲ୍ଦି ପଲାପାନ୍ ପକେଇନେମା ବୋଲେ ଠିକ୍ ହବା ରୁଆ ରୁଇ କରିନେବା ପଲା ହେଇଗଲେ ହଁ ଠିକ୍ ଅଛେ ହଁ ହଁ ଧାନ୍ ଘିନି କରି ମୁଇଁ ଆନ୍ଲିମ କାଲ୍ ପକାଇନେମା ହଁ ହଁ ନୂକୁର୍ ଧାନ୍ ଆନ୍ଲିନ ହଁ ଘେନି କରି ଆନ୍ଲିନ କାଲ୍ ପକେଇନମା ପଲ୍ହା ଆରୁ ପାନ୍ ପୁନାକି ଭୁଲି ନାହିଁ ଭଲ୍ ଅଛେ ତ ଜମିର କାମ୍ କର୍ବାକେ ଲାଗି କେତେ ଟଙ୍କା ନେଇ ନେବୁ ତା'ମାନେ ହଁ ହଁ ତିରିଶ୍ ଚାଲିଶ୍ ଟଙ୍କା ହେଲାନ ଲୋକ ଯାଇଥିଲେ କାମ କରିବା ପାଇଁ ଲୋକଯାଇଥିଲେ କାମ୍ କର୍ବା ଲାଗି ହଁ କ'ଣ କ'ଣ କଲେ ହଁ କାଁ କାଁ କାମ୍ କଲେ କାଲ୍କା ହଁ ଠିକ୍ ଅଛେ ବିହନ ଧାନ୍ ମୁଇଁ ଆନିଛେ ହୁଡ଼ାକେ ତା' ହଲ୍ ହୁଲା ପାନି ଜଲ୍ଦି ପକାଇ ନମା ଲଟା ଲୁଟି ବଛାମା ଫିର୍ ବଛାଇ ଦେମା ଆରୁ ପଲ୍ହା ରୁଆ ତା'ହେଲେ ଜମିନ ସାର୍ ସୁରା ଜମି ନ ଧାନ ଧୁନା କ୍ଷେତ କ୍ଷଲାନ ତା'ମାନେ ହଲ୍ ହୁଲା ପାନି କରି ରୁଆ ରୁଇ କରି ବୋଲେ ଧାନ୍ଟା ଯଦି ଜଲ୍ଦି କରି ନେମା ବେଲେ ଜଲ୍ଦି ସେ ଧାନ୍ଟା ହେବା ହଁ ବେଲେ ସାର୍ ସାର୍ ଫାର୍ ସାର୍ ଫାର୍ ଘିନିକି ଫେରାଇ ନେମା ବୋଲେ ସାର୍ ଧାନ୍ଟା ବୋହିଯିମା ବଡ଼ି ଏଥ୍ରୁ ଧାନ୍ରୁ ଲଟା ଲୁଟି ବଛାଇ ନମା ଆରୁ ହଁ ପଇସା ଦେମି ତୋତେ ହଁ ହଁ ଠିକ୍ ଅଛେ ଶିକାର୍ ପତର୍ ହୁଏ ଆନିବି କର୍ମା ହଁ ବେଲେ ଶିକାର୍ କତର୍ ଆନ୍ବି ଆରୁ ଘରେ ଖାନା ପିନା କର୍ମା ଯିମୁ ମଦ ପାନି ପିଇବୁ ଆର୍ ହଁ ହଁ ଗୁଟେ ଖାଣ୍ଟି ଆନ୍ବି ମଦ ବି ଆନ୍ବି ଆଁ ଆରା୍ମସେ ଦିଇଟା ଆର୍ ସେ ପିଇମା ସେ ପଲା ପାନି୍ ଟିକେ ତାକୁ ଫିର୍ ପଇସା ପତର୍ ଦେଇ ଦେମା ଜଲ୍ଦି ରୁଆମା ବୋଲେ ଧାନ୍ଟା ବଢ଼େ ବୁଢ଼େ ହେବା ବୋଲେ ବହୁତ୍ କେୟାର୍ ନେମା ପଇସା ପତର୍ ଫିର୍ ଆରୁ ଦେଇ ଦେମା ବୋଲେ ଦେଇ ଦୁଆ କରି ମଡ଼େଇ ଦେମା ଟ୍ରାକ୍ଟର୍ରେ ମଡ଼ାଇ ଦେମା ନହେଲେ ଟ୍ରାକ୍ଟର୍ ଉପରେ ମଡ଼ାଇ ସାରି ହଁ ହଁ ମୁଇଁ ଯାଉଛେ କ୍ଷେତ୍କେ ଏକା ଯଦି ଭଲ୍ ଭାବେ କାମ୍ ନାହିଁ ହେଇଥିଲା ପଇସା ଦେବା ନାହିଁ ପରି ହଁ ବେଲେ ମଦ ପାନି ସବୁ ଖଞ୍ଜା କର୍ମି ଫେରେ ତୁମ ପଇସା ଦେମି ଭଲ୍ କାମ୍ ଧରି କରି କରୁଥିବୁ ବୋଲେ ମୁହିଁ ଯିମି ଯେତେବେଲେ ହଉ ଆରୁ ଲଟା ଲୁଟି ବଛାଇ ଦେମା ରୁଇ ରୁଆ କରି ହଁ ତା'ର୍ ପରେ ଲଟା ବାଛିସାରିଲେ ପହେଲେ ଥରେ ସାର୍ ଦେଇ ଦେମା ତା'ର୍ ପରେ ଆର୍ ଥରେ ଫେରେ ସାର୍ ମାର୍ବା ତେହେରୁଁ ଆର୍ ଥରେ ସାର୍ ମାର୍ବା କି ନେଇଁ ତେହେଁରୁ ସାର୍ ସେ ଧାନ ତା' ଗୁଲାବ ଦେହରୁ ଗୁଲାଇ ଗୁଲା ତେରୁ ଧାନ୍ ପାଚ୍ବା ହଁ ବେଲେ ଧାନ୍ ପାଚ୍ବା ବେଲେ ଧାନ୍ ପାଚିଲେ ଆରୁ ତେହେରୁ ଧାନ୍ ପାଚିସାରିବା ପରେ ତେହେରୁ ଠିକ୍ ଫେର୍ ଭୁତି ଆଭୁତି ଆନ୍କେ ଧୋଇ ଧୁଆକେ କରି ମଡ଼ାଇ ଦେମା ହଁ ବେଲେ ଦେଲେ ସିନା ମୁଁ ଯାଉଛେ ତୁ ଜଣେ ଯିବୁ ସେତ୍କେ